ହ୍ୟାଲୋ ହଁ ଦେଇ ଚା' ଦୋକାନ ଦେଇଛ ଚାହା ଦୋକାନ ଦେଇଛ ଆଉ ତା' ସାଇଟ୍ରେ କ'ଣ ରଖିଛ ଚା' ସାଇଟ୍ରେ ଆଉ ସେଉ ହଁ ଆଉ ହଁ ମୁଁ ପା ମୁଁ ସେଇଥିପାଇଁ କରୁ ତୁମେ କରୁଛ ବୋଲିକି ମୁଁ ସେଇଥିପାଇଁ ଫୋନ୍ କରିକି ପଚାରିଲି ଆଉ ମୁଁ କହିଲି ଦେଖିବା କ'ଣ କରୁଛନ୍ତି ଦେଇ ଚାହା କରୁଛନ୍ତି ତାଙ୍କ ସାଇଟରେ ଆଉ କ'ଣ କ'ଣ ରଖିଛନ୍ତି ଭଲ ଭଲ ଜିନିଷ ରଖିଲେ କାହିଁକି ଆମେ ଆଣିବୁ ନା ନାଇଁ ବରା କରୁନ ପିଆଜି କରୁନ ସେଉ ଏ ଯେଉଁ ପକୁଡ଼ି କରୁନ ହଁ ସୁବିଧା ହେଲେ ସେ ସାଇଡ଼ରେେ କଲେ କ'ଣ କହିଲେ ଭଲ ବି ବିକ୍ରି ହବ ହଁ ଶୀତ ସିଜିନ୍ଟା ଆସିଲଣିି ହଁ ପକୁଡ଼ିି କଲେ ବଢ଼ିଆ ହବ ହୁଁ ହୁଁ ହୁଁ ହୁଁ ହଉ ମୁଁ ଯିବି ଦୋକାନକୁ ହଁ ହଉ ହଁ ଯିବା ଆଉ କାଲି ଆଉ ହଁ ହଁ ରଖୁଛିି